ତିରିଶି ଆଠ ଦୁଇ ହଜାର ଚାରି ପଚିଶି ନଅ ଦୁଇ ହଜାର ଷୁଲହ ନଅ ଆଠ ଦୁଇ ହଜାର ଚାରି ପାଞ୍ଚ ଚାରି ଦୁଇ ହଜାର ଆଠ ସାତ ପାଞ୍ଚ ଦୁଇ ହଜାର ଏକୋଇଶି